ମୁଁ ସରକାରୀ ଯୋଜନା ଗୁଡ଼ିକ ବହୁତ ସାହାଯ୍ୟ ମିଳିଛି ଯାହାକି ରେସନ୍ କାର୍ଡ଼୍ ହେଉଛି ଫିର୍ ଇନ୍ଦିରା ଆବାସ ହେଉଛି ଫିର୍ କାଳିଆ ଯୋଜନା ଅନେକ ସାରା ଆଜିକାଲି ସରକାର ଆମକୁ ଦଉଛନ୍ତି ସ ଅନେକ ଲୋକମାନେ ଗରିବ ଦୁଃଖ ଗରିବ ଦୁଃଖି ଲୋକମାନେ ଅଛନ୍ତି ସେ ସବୁ ବିଷୟରେ ଜାଣିପାରନ୍ତି ଯେଉଁଟା କି ଅନଏଜୁକେଟେଡ଼୍ ରହୁଛନ୍ତି ତାଙ୍କ ଯାକ କେମିତି ସେ ସବୁ ନଲେଜ୍ ଗେନ୍ କରିବେ ଯାହା ପାରିବେ ସେ ବିଷୟ ଆମେ କହିବୁ ଯାହାକି ଆମେ ଯଦି ଗୋଟେ ଅନଏଜୁକେଟେଡ଼ ଲୋକ ଅଛି ତାହେଲେ ତାଙ୍କେ ଯାଇକିନା ତାଙ୍କ ୱାର୍ଡ଼୍ ମେମ୍ୱର୍ଙ୍କୁ ଯେଉଁଠି ଗ୍ରାମପଞ୍ଚାୟତ ଲୋକ ଥାଆନ୍ତି ପଞ୍ଚାୟତ ସହିତ କଥା ହେଇ କରି ବ୍ଲକ୍ରେ ଯାଇ କଥା ହେଲେ ସେ ସବୁରେ ଯୋଜନା ଶୀଘ୍ର କରି ଦେଇଥାଆନ୍ତି ଯଦି ରେସନ୍ କାର୍ଡ଼୍ ହେଇଛି ଅନେକ ଲୋକମାନଙ୍କୁ ଖାଦ୍ୟର ଅଭାବ ସକାଶେ ତାଙ୍କର ମୃତ୍ୟୁ ହୋଇଥାଏ ଯଦିଓ ଆମେ ଯଦି ଶିକ୍ଷିତ ହୋଇକରି ଯେଉଁ ଅଶିକ୍ଷିତ ଲୋକମାନେ ରହୁଛନ୍ତି ଯାହାକି ତାଙ୍କେ ଜାଣିପାରୁନାହାନ୍ତି ତାଙ୍କୁ ଆମେ ଯାଇ କରି ତାଙ୍କର ଅଲ୍ ଡକ୍ୟୁମେଣ୍ଟ୍ ସବୁ ରଖି କରି ବ୍ଲକ୍କୁ ଯାଇ କରି ସବୁ ତାଙ୍କ ଡକ୍ୟୁମେଣ୍ଟ୍ ସମିଟ୍ କରିବା ତାହେଲେ ତାଙ୍କେ ମଧ୍ୟ ସେ ସୁବିଧା ପାଇପାରିବ ଅନେକ ଲୋକଙ୍କ ଘର ବି ନାହିଁ ବାକି ଇନ୍ଦିରା ଆବାସ ଗୃହ ରହୁଛି ସରକାର ଆମ ପାଇଁ ଏତେ ଯୋଜନା କରିଥାଉଛନ୍ତି କିନ୍ତୁ ଗୋଟେ ଅନଏଜୁକେଟେଡ଼୍ ଲୋକମାନେ ସେ ସବୁ ଦେଖି ପାରୁନାହାନ୍ତି କି ଜାଣି ପାରୁନାହାନ୍ତି ସେ ତାଙ୍କୁ ସୁଧା ଏ ସବୁ ଜଣାଇବା ଦରକାର ସୋ ଅନେକ ଯେଉଁ ଅନଏଜୁକେଟେଡ଼୍ ଲୋକମାନେ ରହିଛନ୍ତି ଜାଣି ପାରୁନାହାନ୍ତି ତାଙ୍କୁ ସୁଧା ଏଇଟା ଶୀଘ୍ର ତାଙ୍କ ପାଖକୁ ଚେକ୍ କରି ଆମେ ତାଙ୍କୁ ସବୁ ଡକ୍ୟୁମେଣ୍ଟ୍ ସମିଟ୍ କରି ବ୍ଲକ୍ରେ ଜଣାଇବାର ଆବଶ୍ୟକ ରହିଛି